ଦେଖୁଛ ତ ପଙ୍କ୍ଚର ହୋଇଯାଇଛି ଗାଡ଼ି ଚକାଟା କଣ କରିବା କହୁନ ଟିକିଏ ରୁହ ପନ୍ଦର ମିନିଟ୍ ଅପେକ୍ଷା କର ୟେ ଟି କଣ କରିବା ଚକା ଟା ପଙ୍କ୍ଚର ହୋଇଛି ଟି ଟିକେ ଡାକିବାକୁ ପଡିବ ନାଁ ଆଉ ପଛ ଚକ ଯାହାଥିଲା ତାକୁ ବି ଲଗେଇଲି ସିଏ ହେଉନି ଆଉ ଆଉ ଟିକେ ଅପେକ୍ଷା କର ଦେଖିବା ଆଉ ଏଇ ମେକାନିକ ଗୋଟିଏ ପିଲା ଧରିକି ଆସୁଛି ହେଲା ମେକାନିକ ଧରିକି ଆସୁଛି ବ୍ୟସ୍ତ ହୁଅନା ଆମେ ତୁମକୁ ଠିକ ଜାଗାରେ ନେଇ ପହଞ୍ଚେଇଲେ ହେଲା ଆଉ ଆପଣ କାଇଁ ବ୍ୟସ୍ତ ହେଉଛନ୍ତି ତୁମେ ଏତେ ଅସୁବିଧା ହେବ କଣ ଆମେ ତୁମକୁ ଗାଡ଼ିରେ ବସେଇଦେଲେ ଗଲା ଆପଣ କାଇଁ ବ୍ୟସ୍ତ ହେଉଛନ୍ତି ଦେଖନ୍ତୁ ଆପଣଙ୍କ ଭଳିଆ କେତେ ଲୋକ ଅଛନ୍ତି ସମସ୍ତେ ସେମିତି ବ୍ୟସ୍ତ ହେଉଛନ୍ତି ମୁଁ କଣ କରିବି ମୋ ହାତର କଥା କି ଗାଡ଼ିଟା ଖରାପ ହୋଇଗଲା ନା ଆଉ ମୁଁ ତ ଡ଼କେଇଛି ଯଦି ନ ହେଲା ମୁଁ ଆପଣଙ୍କୁ ଠିକ ଟାଇମ ରେ ପହଞ୍ଚେଇବି ନା ଚକା ଟା ପୁରା ପଙ୍କ୍ଚର ଫାଟିଯାଇଛି ପୁରା ପୁରା ଫାଟିଯାଇଛି ଚକା ଫାଟିବାପାଇଁ ବି ଟିକେ ଦରକାର ମେକାନିକ ନା ସିଏ ଡାକିଛି ଆସୁଛି ବାଟରେ ହୋଇଛି ଆଉ କଣ କରିବା କହୁନ ଆଉ ଦଶ ମିନିଟ ନିହାତି ଲାଗିବ ଆଉ ଦଶ ମିନିଟ ଭିତରେ ଯଦି କିଛି ନ ହେଲା ମୁଁ ଆପଣଙ୍କୁ ଆଉ ଗୋଟିଏ ଗାଡ଼ିରେ ବସେଇଦେବି କିଛି ବାଟ ନେଇଯିବି ଆଉ ଅଲଗା ଗାଡ଼ିରେ କିଛି ନହେଲେ ବସେଇଦେବି ଆଉ ଆମର ଆଉ ଗୋଟିଏ ଗାଡ଼ି ପଛରେ ଆସୁଛି ସେହି ଗାଡ଼ିରେ ନହେଲେ ଯିବେ ଭାରି ନହେଲେ ଆଉ ହଁ ଟାଇମରେ ପହଞ୍ଚେଇବା ନହେଲେ ଦେଖିବା ନହେଲେ ଅଲଗା ପ୍ରାଇଭେଟ ଗାଡ଼ିରେ ନହେଲେ ବସେଇଦେବି ନହେଲେ ଯେଉଁଟା ଶୀଘ୍ର ଯିବ ତୁମେ ଯିବ ତୁମ ପରୀକ୍ଷା କହୁଛ ନାଇଁ ନାଇଁ ଆସି ଆସିଗଲାଣି ମେକାନିକ ଏଇ ପାଖରେ ହୋଇଛି ଫୋନ୍ କରିଥିଲା ବା ଆସିଗଲାଣି ଏଇ ପାଖରେ ଏଇଠି ଆମ ହାତ ର କଥା ହୋଇଥିଲେ କିଛି ନାହିଁ ହାତ ହାତ ର କଥା ନୁହଁ ନା ସିଏ କେଉଁଠି ଗାଡିରେ ଅଛି ଭିଡ଼ ଥିବ ଜାମ ଅଛି ହେଲା ସେଇ ଦେଖନ୍ତୁ ଦଶ ମିନିଟ୍ ତ କହିଥିଲି ଦଶ ମିନିଟ୍ ତ କହିଥିଲି ଆଉ ନିହାତି ଆଉ ଆଉ ଅପେକ୍ଷା କରନ୍ତୁ ପାଞ୍ଚ ମିନିଟ୍ ଅପେକ୍ଷା କରନ୍ତୁ ପାଞ୍ଚ ମିନିଟ୍ ପରେ ପାଞ୍ଚ ମିନିଟ୍ ସଜାଡ଼ିବାକୁ ଲାଗିବ ପାଞ୍ଚ ଦଶ ମିନିଟ୍ ଆପଣଙ୍କୁ ଠିକ ଟାଇମରେ ପହଞ୍ଚେଇବା ଆମେ ହଁ ବା ବ୍ୟସ୍ତ ହୁଅନା ବ୍ୟସ୍ତ ହୁଅନା ପରୀକ୍ଷା ମୁଁ ଜାଣିଛି ବିଭିନ୍ନ ଲୋକ ଅଛନ୍ତି ସବୁ ଅଫିସିଆଲି ଷ୍ଟାଫ ଅଛନ୍ତି ଆମର ସବୁ ନିଜର ନୀତିଦିନିଆ ଲୋକ ସବୁ ଆଉ କେତବେଳେ କଣ ଗାଡ଼ିଘୋଡ଼ା କଥା କହି ହେବ ହେଉ ଦେଖିବା

ଆପଣ ତ ଜାଣିଛନ୍ତି ଆମ ବସ୍ ଠିକ ଟାଇମରେ ନେଇ ପହଞ୍ଚାଏ ସବୁଦିନ ଆଉ କେଉଁଦିନ ଆପଣ ହଇରାଣ ହୋଇଥିଲେ ଆଉ ଚକା ଟା ଫାଟି ଯାଇଛି ଚକା ଟା ଫାଟିଗଲା କଣ କରିବା ଚକ ଟା ଫାଟିଗଲା ପରେ ଦେଖୁନ ଆଉ ବେଳା ଖରାପ ଯେତେବେଳେ ପଡ଼ିବ ଏମିତି ଆଉ ଆସୁଛି ଆସୁଛି ସିଏ ଫୋନ୍ କଲାଣି ଏଇ ପାଖରେ ହୋଇଗଲାଣି ଚକା ଫିଟିଲା ତ ହେଲା ଆଉ

କିଛି ଅସୁବିଧା ହବନି କିଛି ଅସୁବିଧା ନାଇଁ ହେଲା ଚକ ଫାଟିଛି ସାଙ୍ଗେ ସାଙ୍ଗେ ଖୋଲିଲା ଲଗେଇଲା ସାଙ୍ଗେ ସାଙ୍ଗେ ହବ ଆଉ ଏଇ ପଛରେ ବସି ଲଗେଇଲାଣି ଚକ ବୋଧେ ଆଉ ଆଉ ବ୍ୟସ୍ତ ହୁଅନା ବ୍ୟସ୍ତ ହୁଅନା ଆସିଗଲାଣି ହେଲା ଚକ ଲାଗିଲାଣି ହଉ ଯଦି ନ ଟାଇମ ରେ ଯଦି ନ ହେଲା ତୁମେ ଆଗ ଗାଡ଼ିରେ ପଳେଇବ ଆଉ ହେଲା ଦେଖ ତୁମ ସୁବିଧା କ'ଣ ହେଉଛି ଆଉ